ବୟସ୍କ ଲୋକମାନେ ପ୍ରାୟତଃ ଇଂଡୋର୍ ଗେମ୍ ଖେଳିବା ପାଇଁ ପସନ୍ଦ କରିଥାନ୍ତି ଏମାନେ ଆଉଟ୍ଡୋର୍ ଗେମ୍ ଖେଳିବା ପାଇଁ ପସନ୍ଦ କରନ୍ତି ନାହିଁ କାହିଁକି ନା ସେମାନଙ୍କର ବୟସ ନଥାଏ ବାହାରେ ଖେଳିବା ପାଇଁ ସେଥିପାଇଁ ସେମାନେ ଘର ଭିତରେ ତାସ୍ ଲୁଡ଼ୋ କ୍ୟାରମ୍ ଚେସ୍ ସାପସିଢ଼ି ଏସବୁ ଖେଳିବାକୁ ପସନ୍ଦ କରିଥାନ୍ତି